ମୁଁ ଯେତେବେଳେ ଗୋଟେ ମୁଦି କିଣିଥିଲି ସେଟା ଦେଖିବାକୁ ବହୁତ ସୁନ୍ଦର ଥିଲା ଭଲ ବ୍ରାଣ୍ଡ୍ ର ବି ଥିଲା ଆଉ ତା'ର କଲର୍ ବି ମଧ୍ୟ ବହୁତ ଭଲଥିଲା ମୋର ବହୁତ ପସନ୍ଦ ହେଇଥିଲା ଏବଂ ମୁଁ ସେଟା କିଣିକି ଘରକୁ ଆଣିଥିଲି କିନ୍ତୁ ମୋର ଦୁଇଦିନ ବ୍ୟବହାର କଲାପରେ ସେଟା ସେଥିରୁ ତା'ର ଷ୍ଟୋନ୍ଟା ବାହରିଯାଇଥିଲା ଏବଂ ଭଲ କିଛି ନଥିଲା ଯେତିକି ମୋର ପଇସାର ବହୁତ ହାନି ହେଲା ମୁଁ ବହୁତ ଟଙ୍କା ଦେଇକି ତାକୁ କିଣିଥିବାରୁ ମୋ ବଉ ମନ ବହୁତ ଦୁଃଖହେଲା ଆଉ ସେଥିରୁ ମଧ୍ୟ କଲର୍ ବି ମଧ୍ୟ ଛାଡ଼ିବାକୁ ଆରମ୍ଭ କରୁଛି ସେଥିପାଇଁ ମୁଁ ବହୁତ ଦୁଃଖିତ ଅଛି